ମୁଁ ଗୋଟେ ପ୍ୟାଣ୍ଟଟେ କଟେଇଥିଲି ଲୋକମାନେ ଦେଖିକି ନା ପ୍ରଶଂସା କଲେ ସେମାନେ କହିଲେକେଉଁ ଟେଲର୍ ପାଖରେ କଟେଇଛୁ ମୁଁ କହିଲି ଯିଏ ପପୁଲାର୍ ଟେଲର୍ ପାଖରେ କଟେଇଛି ସମସ୍ତେ ପ୍ରଶଂସା କଲେ ଆଉ ପ୍ୟାଣ୍ଟ ଦେଖିକିନା ପ୍ୟାଣ୍ଟ ପିନ୍ଧିକିନା ବାହାରିଲେ ଗୋଟେ ହିରୋ ପରି ଲାଗୁଛି ସମସ୍ତେ କହୁଛନ୍ତି ଆମେ ବି କଟେଇବୁ ସେଠି କେଉଁ ଟେଲର୍ ମୁଁ କହିଲି ତ ସେ କହିଥିଲି ମୁଁ ପପୁଲାର୍ ଟେଲର୍ କେଉଁଠି ଅଛି ନାଇଁ ଜୟପୁରରେ ଅଛି ସେମାନେ କହିଲେ ନାଇଁ ଆମେ ବି ଯିବୁ କପଡ଼ା ବି ଭଲ କପଡ଼ା ମିଲଥିଲା ବିମଲ୍ କପଡ଼ାଟା ତା'ର କିଛି ଉଠୁନି ଏତେ ସୁନ୍ଦର ସେ ସିଲେଇ କରିଦେଇଥିଲା ଯେ ଲୋକମାନେ ଦେଖିଲେ ଖାଲି ସେ ପ୍ୟାଣ୍ଟକୁୁ ଏକା ଦେଖୁଥିଲେ ମତେ ଦେଖିବା ଛାଡ଼ି ଦେଲେ ପ୍ୟାଣ୍ଟକୁ ଏକା ଦେଖୁଥିଲେ ସେମାନେ ଆଉ ସେମାନେ ବି ଚାରି ଜଣ ପାଞ୍ଚ ଜଣ ସେମାନେ ସେ ଟେଲର୍ ପାଖକୁ ଗଲେ ପ୍ୟାଣ୍ଟ କଟିଙ୍ଗ କଲେ ଆଣିଲେ ସେମାନେ ବି ସେ ଲୋକର ଆଉ ଲୋକମାଙ୍କନ କହିଲେନି ଭଲ ତା'ର ଗୋଟେ ସେ ଟେଲର୍ର ନାଁ ହୋଇଗଲା